ମ୍ୟାଡ଼ାମ୍ ଆପଣଙ୍କ ପରିବାରରେ କିଏ କିଏ ରହୁଛନ୍ତି ଆଉ ଆପଣ ନିଜେ କ'ଣ ହେବାକୁ ଚାହୁଁଥିଲେ ଆଜ୍ଞା ମ୍ୟାଡ଼ାମ୍ ମୋ ଘରେ ମୋ ବାପା ମା' ଭାଇ ଭଉଣୀ ଆଉ ମୁଁ ଯେହେତୁ ବିବାହିତ ଅ ମୋ ସ୍ଵାମୀ ଆଉ ଗୋଟେ ପୁଅ ଅଛନ୍ତି ଆଉ ମୋ ଜୀବନରେ ମୁଁ ଗୋଟେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କରିବାପାଇଁ ଚାହୁଁଛି ଏଁ ଯାହାଦ୍ଵାରାକି ମାନେ ଚାକିରିଟା କଲେ ମୋର ଘରର ଯେତିକି ମାନେ କ'ଣ ଯେଉଁ ପରିସ୍ଥିତି ଯେଉଁ ଖରାପ ଅଛି ସେଇଟାକୁ ମୁଁ ଚାକିରି କରିଲେ ମୁଁ ତାକୁ ସୁଧାରିପାରନ୍ତି ଆଉ ଆମ ଘରେ ଯାହାବି ଅସୁବିଧା ହେଉଛି ଦେହପାହା ଅସୁବିଧା ହେଉଛି କି ମାନେ କୌଣସି କାମବେଳକୁ ମୁଁ କିଛି ଦେଇପାରୁନାହିଁ କି କିଛି କରିପାରୁନାହିଁ ତ ସେଥିପାଇଁ ମୁଁ ଚାହୁଁଛି ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି କରିବାପାଇଁ ଯଦିଓ ଗଭର୍ଣ୍ଣମେଣ୍ଟ ଚାକିରି ଯଦିଓ ହେଇଯାଆନ୍ତା ଯଦି ବା ମୁଁ ଭାବୁଛି ମୋ ଜୀବନଟା ସବୁଠାରୁ ହେଉଛି ବଡ଼ ଲକ୍ଷ୍ୟ ଆଉ ମୁଁ ସେଠାରେ ଏଁ ଅତି କମ୍ରେ ବେଶି ନ ଇନକମ୍ କରିପାରିଲେ ବି ବହୁତ କମ୍ରେ ବି ଇନକମ୍ କଲେ ବି ମୁଁ ମୋ ଘରକୁ ମୁଁ ସୁଧାରିବା ପାଇଁ ଚାହୁଁଛି ଆଉ ସୁଧାରି ଦେବି ମଧ୍ୟ